ହଁ ଭାଇ ମୁଁ କାଲିଠାରୁ ଆପଣଙ୍କୁ ଗାଡ଼ି ପାଇଁ ବୁକିଂ କରିଥିଲି ଆପଣ ଆଜି ଏତେବେଳ ହେଇଗଲାଣି ଆପଣ ଆସୁନାହାନ୍ତି ମୁଁ ରାଜନଗର ବାହାଘରକୁ ଯାଇଥାନ୍ତି ମୋ ପରିବାର ମଧ୍ୟ ଯାଇଥାନ୍ତେ ମୁଁ କାଲି ସନ୍ଧ୍ୟା ସାତଟାରେ ଆପଣଙ୍କୁ ଗାଡ଼ି ରିଜର୍ଭ କରିବା ପାଇଁ ପଇସା ମଧ୍ୟ ପଠାଇ ଦେଇଛି ଆପଣ ଆଜି ବାରଟା ହେଲାଣି ଏପର୍ଯ୍ୟନ୍ତ ବି ଆସିପାରୁନାହାନ୍ତି ମୁଁ ଫେରେ ବାହାଘରଟି ଆଟେଣ୍ଡ କରିବା ପାଇଁ ମୁଁ କେମିତି ଯିବି ମୋ ପରିବାର ଲୋକ କେମିତି କ'ଣ ଯିବେ ହ୍ୟାଲୋ ମୁଁ ପଇସା ତ ଆପଣଙ୍କର ଅବହେଳିତ କରିନି ଠିକ୍ ଟାଇମ୍ରେ ତ ମୁଁ ଆପଣଙ୍କୁ ପଇସା ଦେଇ ଦେଇଛି ନା ଆଗତୁରିଆ ପଇସା ଦେଇଛି ଆପଣ ଏ ପର୍ଯ୍ୟନ୍ତ ବି ଆସିଲେନି ମୁଁ କେମିତି ବାହାଘରଟିକୁ ଯିବି ମୋ ପରିବାର ସବୁ ରେଡ଼ି ହେଇକି ରହିଛନ୍ତି ଆଧିଅରେ କ'ଣ କରାଯିବ ଆପଣଙ୍କୁ ବାର୍ ବାର୍ ଫୋନ୍ କରିବା ସତ୍ୱେ ଆପଣ ବି ଆସୁନାହାନ୍ତି ମୁଁ ଅନ୍ୟ ଗାଡ଼ି ରିଜର୍ଭ କରିକିରି ଯିବି କିନ୍ତୁ ଆପଣଙ୍କୁ ଆଉ କେବେ ବି କହିବିନି ଆପଣ ମୋ ପଇସାଟା ଫେରାଇ ଦେବେ ଆପଣ ଆପଣ ଆମକୁ କ'ଣ ଭାବିଛନ୍ତି ଆପଣଙ୍କୁ ମୁଁ ଆପଣଙ୍କୁ କ'ଣ ପାଇଁ ଅର୍ଡ଼ର କରିଥିଲି ଦୁଇ ଦିନ ଆଗରୁ କାହିଁକି ଗାଡ଼ି ବୁକିଂ କରିଥିଲି ଆପଣ ତ ଠିକ୍ ଟାଇମ୍ରେ ବି ଆସିପାରୁନାହାନ୍ତି ଆପଣ କ'ଣ ଗାଡ଼ି କରିଛନ୍ତି ଗାଡ଼ି ଲୋକମାନଙ୍କ ପାସେଞ୍ଜରକୁ ନଉଛନ୍ତି କଥା ତ ଦଉଛନ୍ତି ହଁ ମୁଁ ଯାଇ କାଲି ସନ୍ଧ୍ୟା ସକାଳ ସାତଟାରେ ଯାଇ ପହଞ୍ଚିବି କିନ୍ତୁ ସକାଳ ହେଇକି ଆସି ବାରଟା ବାଜିଲାଣି ଏପର୍ଯ୍ୟନ୍ତ ବି ଆପଣ ଆସୁନାହାନ୍ତି ଆପଣ କ'ଣ ଡ୍ରାଇଭର ହେଇ ଗାଡ଼ି ଚଲଉଛନ୍ତି ଗାଡ଼ିର ରିକ୍ସ ନଉଛନ୍ତି ଲୋକମାନଙ୍କର ତ ରିକ୍ସ ନେଇ ପାରୁନାହାନ୍ତି ଲୋକଙ୍କୁ ଜବାବ୍ ଦେଇକିରି ବେଜବାବ୍ କରୁଛନ୍ତି ଆପଣଙ୍କ କଥାରେ କିଛି ଠିକ୍ ନାହିଁ ଆପଣ ମୋ ଅର୍ଡ଼ର ମୋ ରିଜର୍ଭଟି କାଇଁ ରଖୁଥିଲେ ଆପଣ ଆରମ୍ଭରୁ ମନା କରିଦେଇଥାନ୍ତେ କି ନା ମୁଁ ଠିକ୍ ଟାଇମ୍ରେ ତୁମ ତୁମମାନଙ୍କୁ ନେଇପାରିବିନି ମୋ ଗାଡ଼ି ଯାଇପାରିବନି ଆପଣ ସେତେବେଳେ ହଁ ହାଁ ମାରିଦେଲେ ମୋ ପାଖରୁ ପଇସା ବି ନେଇଗଲେ କହିଲେ ଠିକ୍ ଟାଇମ୍ରେ ଯାଇ ପହଞ୍ଚିବି ହେଲେ ଏ ପର୍ଯ୍ୟନ୍ତ ଆପଣ ଆସିପାରୁନାହାନ୍ତି ଆପଣ କ'ଣ ଗାଡ଼ି ଚଲଉଛନ୍ତି ଲୋକମାନଙ୍କୁ ନଉଛନ୍ତି କ'ଣ ମୁଁ କିଛି ଜାଣିପାରୁନି ଆପଣଙ୍କ କଥା ଆପଣ ମୋତେ ଏତେ ହଇରାଣ କ'ଣ ପାଇଁ କଲେ ପଇସା ଦବାରେ କିଛି ଅବହେଳିତ କରିନଥିଲି କ'ଣ ପାଇଁ ଆପଣ ଆସିଲେନି ମୋତେ ସେ କଥାଟା କହୁନାହାନ୍ତି ଜବାବ୍ ଦେଲେ ପୁଣି ଜବାବ୍ ଦେଇ ଆପଣ ରହୁଛନ୍ତି ଚୁପରେ ଫୋନ୍ କଲେ ଫୋନ୍ ବି ଉଠଉ ନାହାନ୍ତି ଦଶ ଥର ଫୋନ୍ କଲାପରେ ତା ଆପଣ ରିସିଭ୍ କରୁଛନ୍ତି କ'ଣ ପାଇଁ ନ ନବାର କଥା ଆପଣ ମୋତେ ମନା କରିଦେଇଥାନ୍ତେ କାଲିଠୁ ମନା କରିଦେଇଥାନ୍ତେ କି ନା ମା ଭଉଣୀ ମୁଁ ତମକୁ ଯାଇପାରିବିନି ତମ ଠିକ୍ ଟାଇମ୍ରେ ମୋ ଗାଡ଼ି ପହଞ୍ଚିପାରିବନି ତୁମମାନଙ୍କୁ ମୁଁ ନେଇପାରିବିନି ମୁଁ ବର୍ତ୍ତମାନେ ବାହାଘର ମୋ ପରିବାର ମାନେ ଯିବେ ଆମେ ସବୁ ରେଡ଼ି ହେଇକି ରହିଛୁ ତୁମକୁ ଫୋନ୍ କଲାବେଳକୁ ତୁମେ ଫୋନ୍ ରିସିଭ୍ କରୁନା ଫୋନ୍ କରି କରି କରି କରି ତୁମେ ଥରେ ଦଶ ଥରରେ ଥରେ ଉତ୍ତର ଦଉଛ ହଁ ଯାଉଛି ହଁ ଯାଉଛି କ'ଣ ପାଇଁ ଏମିତି ଖେଳୁଛନ୍ତି କ'ଣ ପାଇଁ ଆମ ସାଙ୍ଗରେ ଆମେ କ'ଣ ପଇସା ଦେଇନୁ ଆପଣଙ୍କୁ ଆପଣଙ୍କ କଥା ର ଠିକ୍ ନାହିଁ ଜବାବ ଠିକ୍ ନାହିଁ ଆପଣ କି କାରବାର କରୁଛନ୍ତି କି ଗାଡ଼ି ଚଲଉଛନ୍ତି ଲୋକମାନଙ୍କୁ ଟାଇମ୍ ଦେଇପାରୁ ନାହାନ୍ତି କହୁଛନ୍ତି ଗୋଟେ ଟାଇମ୍ ଯାଉନାହାନ୍ତି ଇଏ କିଏ କାମ କରୁଛନ୍ତି ଆପଣ ଆପଣ ଦାୟିତ୍ୱ ଶୂନ୍ୟ ଲୋକ ଠକାମି ଲୋକ ଆପଣ ପଇସା ନେଇ ପକେଟରେ ପୁରାଇ ଦେଲେ ଲୋକଙ୍କୁ ଜବାଦ ଦେଇକିରି ଆସିପାରିଲେନି ଏଇଟା ଠିକ୍ ନୁହେଁ ଲୋକ ଲୋକ ଆପଣମାନଙ୍କୁ ଆଉ ରିଜର୍ଭ କରିବା ପାଇଁ ଗାଡ଼ି ଅର୍ଡ଼ର ଦେବେନି ତୁମକୁ ତୁମେ ଠିକ୍ କାମ କରୁନ ଆପଣ ମୋର ତ ଗାଡ଼ି ଦରକାର ନାହିଁ ଆଉ ମୁଁ ଅନ୍ୟ ଗାଡ଼ି କରିକି ମୁଁ ଯାଇପାରିବି ଆପଣ ମୋ ପଇସାଟା ଫେରସ୍ତ କରିଦିଅନ୍ତୁ ନା ନା ନା ଆଉ ନୁହଁ ଆଉ ନୁହଁ ତୁମ ଗାଡ଼ି ଆମର ଦରକାର ନାହିଁ ଆଉ ତୁମେ ଜବାଦ ଦେଇ ଠିକ୍ ଟାଇମ୍ରେ ଗାଡ଼ି ଆଣି ପହଞ୍ଚଉ ନା ତୁମକୁ ଆଉ ଆମେ ଡାକିବୁନୁ ମୋ ପଇସାଟା ଦେଇଦିଅ ଜଲଦି ମୋ ପଇସା ଫେରାଅ ନା ନା ଆଉ ମୋର ଶୁଣିବାର ନାଇ ଶୁଣିବାର ନାହିଁ ନା ଆପଣଙ୍କ ଗାଡ଼ିରେ ବି ଯିବାର ନାହିଁ ମୋର ଅନ୍ୟ ଗାଡ଼ି ବ୍ୟବସ୍ଥା କରି ମୋ ପରିବାରକୁ ନେଇ ମୁଁ ଯିବି ବାହାଘରକୁ ମୋ ପଇସାଟା ଫେରାଇ ଦିଅ ହଉ ହଉ ରଖନ୍ତୁ ରଖନ୍ତୁ ଆଉ ମୋର ଦରକାର ନାହିଁ ତୁମ ଗାଡ଼ି